ମାଛ ଚାଷ ମୁଁ କରେ ମାଛ ବିକ୍ରି କରେ ମାଛ ଜାଆଁଳ ମଧ୍ୟ ବିକ୍ରି କରେ ଏହା ବ୍ୟତୀତ ମୁଁ ମାଛ ଧରିବାକୁ ଯାଏ ଯେପରି ନଦୀ ପୋଖରୀ ଏବଂ ନାଳ କୁ ଯାଇ ଜାଲ ଓ ଡଙ୍ଗା ମାଧ୍ୟମ ରେ ମାଛ ଧରିଥାଏ ଏହା ମୋତେ ବହୁତ ମଜା ଲାଗିଥାଏ ମୁଁ ନିଶ୍ଚିତ ଭାବରେ ଚାହିଁବି ମୋର ପରବର୍ତ୍ତୀ ପିଢ଼ି ଏହି କାମ ରେ ଲିପ୍ତ ରହିବା ଆବଶ୍ୟକ